ଆମ ଅଞ୍ଚଳରେ ଡାକ୍ତରଖାନାରେ ସେ ଯେ ଅକ୍ସିଜେନ ସିଲିଣ୍ଡର ଅସ୍ତ୍ରୋପଚାର ଉପକରଣ କ୍ଷେତ୍ର ପ୍ରଯୁକ୍ତ ସମ୍ବଳ ଅଛି ହେଲେ ମଧ୍ୟ ଆଗରେ ଏହା ନଥିଲା ଓ ଥରେ ଗୋଟିଏ ରୋଗୀର ବା ଥରେ ମୁଁ ଯେତେବେଳେ ଡାକ୍ତରଖାନାରେ ଆଡ଼ମିଟ୍ ହୋଇଥିଲି ସେତେବେଳେ ମୋତେ ଅକ୍ସିଜେନର ବହୁତ ପରିମାଣରେ ଆବଶ୍ୟକ ଥିଲା ଓ ସେଇ ସମୟରେ ଠାରେ ଅକ୍ସିଜେନ ଅକ୍ସିଜେନର ଅକ୍ସିଜେନ ଉପଲବ୍ଧ ନଥିଲା ସେଥି ସେଇଥିପାଇଁ ମୋତେ ଆଉ ଗୋଟିଏ ମେଡ଼ିକାଲ ବଡ଼ ହସ୍ପିଟାଲକୁ ସିପ୍ଟ କରାଯାଇଥିଲା ସେଇ କାରଣ ଯୋଗୁ ମୁଁ ବହୁତ ମାନେ ବହୁତ ଅସୁବିଧା ସମ୍ମୁଖୀନ ହେଲି ଆଉଥରେ ବହୁତ ରୋଗୀ ଥିବା ଯୋଗୁ ସେ ଥରେ ସେ ଶଯ୍ୟାର ମଧ୍ୟ ଆବଶ୍ୟକ ଥିଲା ବହୁତ ରୋଗୀ ତଳେ ଶୋଇଥିଲେ ମୁଁ ମଧ୍ୟ ତଳେ ଶୋଇଥିଲି କିନ୍ତୁ ତଳେ ଶୋଇବା ହେତୁ ମୋର ଦେହ ଅଧିକ ଖରାପ ହୋଇଯାଇଥିଲା ସେଥିପାଇଁ ମୋତେ ବହୁତ କଷ୍ଟ ମଧ୍ୟ ହୋଇଥିଲା